ଓଡ଼ିଶାର ଲୋକମାନେ ଐତିହାସିକ ଭାବ ଓ ସାଂସ୍କୃତିକ ପର୍ବ ଗୁଡ଼ିକୁ ପାଳନ କରିବାକୁ କେତେ ଗୁଡ଼ିଏ ବିଧି ମଧ୍ୟ ତାଙ୍କର ଥାଏ ଯେମିତିକି ମାଣବସା ପୂଜା କରିବା ପାଇଁ ଗୁରୁବାର ଦିନ ଏହି ପର୍ବଟି ପଡ଼ିଥାଏ ଘରର ମହିଳାମାନେ ଯେଉଁମାନେ ବୋହୁ କିମ୍ବା ବୋଉ ହୁଅନ୍ତୁ ମା' ଲକ୍ଷ୍ମୀଙ୍କୁ ପୂଜା କରିବା ପାଇଁ ଗୁରୁବାରର ପୂର୍ବ ଦିନରୁ ସିଏ ଘରକୁ ଧୋଇଥାନ୍ତି ଧୁଆଲିପା କରିଥାଆନ୍ତି ତା ସହିତ ଝୋଟି ଆଙ୍କିବା ପାଇଁ ଚାଉଳ ବଟାରେ ରାତିରେ ମାନେ ପକାନ୍ତି ରାତିରେ ମା' ଲକ୍ଷ୍ମୀଙ୍କ ପାଇଁ ପାଦ ଚିହ୍ନ ପକାନ୍ତି ପଦ୍ମ ଫୁଲ ଯେହେତୁ ମାଆଙ୍କର ପ୍ରିୟ ପଦ୍ମ ଫୁଲ ପକାନ୍ତି ଆଉ ଅନେକ ଗୁଡ଼ିଏ ଝୋଟି ଆଙ୍କି ଘରକୁ ଫୁଲରେ ସଜେଇ ଦିଅନ୍ତି ସଖାଳୁ ପାଞ୍ଚଟାରୁ ଉଠି ଗାଧୁଆ ପାଧୁଆ ସାରି ମାଆଙ୍କ ପାଇଁ ମାଆଙ୍କୁ ବସାଇ ପୂଜା କରିବା ପାଇଁ କିଛି ଯେଉଁ ମାଣବସା ପାଇଁ ଚା ଧାନ ଧାନ ଆଣିକି ତାଙ୍କୁ ସଜେଇକି ମା' ଲକ୍ଷ୍ମୀଙ୍କୁ ପ୍ରାର୍ଥନା କରିଥାନ୍ତି ବିଭିନ୍ନ ପ୍ରକାର ଭଗବାନ ପୂଜା କରିବା ପାଇଁ ତାଙ୍କର ସକାଳେ କିଛି ଭୋଗ ଲାଗିଥାଏ ଦୁଇ ପହରେ କିଛି ଲାଗିଥାଏ ଏବଂ ସନ୍ଧ୍ୟା ମଧ୍ୟ ପଣା ଦିଆ ଯାଇଥାଏ ମାଣବସା ଦିନ ଆମର ସେଦିନ ଅରୁଆ ଭାତ ଶାଗ ଡାଲି ହୋଇ ଡାଲମା କିମ୍ବା ସାଧା ଉପରେ ହୋଇଥାଏ ତାପରେ ଆସିଲା ରଥଯାତ୍ରା ରଥଯାତ୍ରା ହେଉଛି ଆମ ପୁରୀ ଭଗବାନ ଶ୍ରୀ ଜଗନ୍ନାଥଙ୍କର ବଡ଼ ପର୍ବ ସେଇ ସେହିଠାରେ ଆମର ରଥଯାତ୍ରା ପର୍ବ ପାଳନ କରାଯାଇଥାଏ ତା' ସହିତ ଆମର ଯେଉଁ ଛୋଟ ଛୋଟ ସହର ଅଞ୍ଚଳରେ ହେଉ କି ଗ୍ରାମ ଅଞ୍ଚଳ ହେଉ ଯେଉଁ ଛୋଟ ଛୋଟ ଜଗନ୍ନାଥ ମନ୍ଦିର ଥାଏ ସେଠାରେ ମଧ୍ୟ ରଥ ଚଳା ହୁଏ ଗାଁରୁ ଯେଉଁ ଲୋକମାନେ ପୁରୀକି ଯାଇପାରନ୍ତି ନାହିଁ ସେମାନେ ଭଗବାନଙ୍କ ରଥକୁ ନିଜ ଗାଁରେ ଭିଡ଼ିଥାଆନ୍ତି ତା ସହିତ ଅନେକ ଦୂରରୁ ଲୋକମାନେ ଆସି ପୁରୀ ମନ୍ଦିର ରଥକୁ ମଧ୍ୟ ଟାଣି ଥାଆନ୍ତି ଭଗବାନ ଆମର ଯେଉଁ ତିନି ତିନି ତିନିଟା ରଥରେ ବସି ମା' ଗୁଣ୍ଡିଚା ମା'ଙ୍କ ପାଖକୁ ଯାତ୍ରା କରିଥାଆନ୍ତି ନଅ ଦିନ ଧରି ତାପରେ ସେ ଫେରିଲା ବେଳକୁ ମା' ସେ ଲକ୍ଷ୍ମୀ ମା' ତାଙ୍କୁ ମନ୍ଦିର ଭିତରକୁ ଛାଡ଼ନ୍ତିନି ସେଇଥିପାଇଁ ସେ ତାଙ୍କ ପାଇଁ ମିଠା ଆଣିଥାଆନ୍ତି ଏହା ସବୁ ପର୍ବ ପାଳନ ଆମ ସାଂସ୍କୃତିକ ଐତିହାସରେ ରହିଅଛି ଏବଂ ଏଇ ଲୋକମାନେ ମଧ୍ୟ ଏହି ସବୁକୁ ପାଳନ କରୁଛନ୍ତି